ବାହାଘରରେ ଆମେ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇକି ବିବାହ ସ୍ଥାନରେ ଗଲୁ ସେଠାରେ ବିବାହ ସରିବା ପରେ ଆମେ ଖାଇ ପିଇ ସାରିଲା ପରେ ସଙ୍ଗୀତ ନୃତ୍ୟ ପ୍ରଦର୍ଶନୀ ପାଇଁ ଗଲୁ ସେଠାରେ ଓଡ଼ିଆ ଗୀତକାର ମଧ୍ୟରେ ହ୍ୟୁମାନ ସାଗର ଅସୀମା ପଣ୍ଡା ହିନ୍ଦୀ ଗୀତକାର ମଧ୍ୟରେ ନେହା କକ୍କର ବାଦଶାହ ଟୋନି କକ୍ଡର ଏମାନଙ୍କ ଗୀତରେ ଆମେ ନୃତ୍ୟ ପ୍ରଦର୍ଶନ କରିଥିଲୁ ଗୀତ ମଧ୍ୟରେ ବେବି କୋ ବେସ୍ ପସନ୍ଦ ହେ କାଲା ଚଷମା ତେରା ବଏଫ୍ରେଣ୍ଡ କୌନ୍ ସା ରାଧା ନାଚେଗି ତେରେ ନାଲ ନଚନା ଏଇ ସବୁ ଗୀତରେ ଆମେ ନୃତ୍ୟ ପ୍ରଦର୍ଶନ କରିଥିଲୁ